ଆମେ ବ୍ୟବହାର କରୁଥିବା କୃଷି ଉପକରଣ ଗୁଡ଼ିକ ହେଲା ଲଙ୍ଗଳ ଟ୍ରାକ୍ଟର ପାୱାରଟେଲର ଲଙ୍ଗଳରେ ଆମେ ମାଟିକୁ ଚୋଷି ଥାଉ ଟ୍ରାକ୍ଟର ଦ୍ଵାରା ଏବଂ ହଳରେ ମଧ୍ୟ ଆମେ ଚଷିଥାଉମାଟିକୁ ଉଦ୍ବର କରି ତାକୁ ଧାନ ବୁଣା ହୁଏ ଧାନ ରୁଆ ହୁଏ ଏବଂ ପାୱାରଟେଲର ଦ୍ଵାରା ବି ଚଷି ହୁଏ ତାପରେ ଯୋଡ଼ ମଧ୍ୟ ଉପାଡ଼ିବାକୁ ସାହାଯ୍ୟ କରେ ଏବଂ ଧାନକଟା ମେସିନରେ ଧାନ କାଟିବାକୁ ମଧ୍ୟ ହୋଇଥାଏ